ମାଛ ଧରାଳି ମାନେ ଯିବେ ମାନେ ଆଜି ଗଲେ ଦଶ ଦିନପରେ ଆସିବେ ଏବଂ ମାଛ ଧରିବା ଟାଇମ୍ରେ ସିଏ ଜାଲ ନେଇଥାନ୍ତି ଏବଂ ବନିଶୀ ସୁତା କଣ୍ଟା ଲଗାଇ ମାଛ ଚାରା ବି ନେଇକି ଯାଇଛନ୍ତି ଏବଂ ଆଜି ଗଲେ ଦଶଦିନ ପରେ ଆସନ୍ତି ଏବଂ ମାଛ ଧରିବା ଗ ଟାଇମ୍ ସେ ଡଙ୍ଗା କାଠର ଡଙ୍ଗାରେ ନେଇକି ଯାଇଥାନ୍ତି ଏବଂ କେତେବେଳେ କେମିତି ବୋଟ୍ ବି ନେଇକି ଯାଇଥାନ୍ତି ମାଛ ଧରିବା ଟାଇମ୍ରେ ମାଛ ଧରାଳି ମାନେଖେ ଖେପା ଜାଲ ବ୍ୟବହାର କରନ୍ତି ଏବଂ ଖେପା ଖେପା ଜାଲରେ ମାଛ ଆଖିଆ ଏବଂ ମାଛ ଆଖିଆ ସରୁ ଜାଲ ବି ବ୍ୟବହାର କରନ୍ତି ମାଛ ଧରିଲା ଟାଇମ୍ରେ କେତେବେଳେ ବହୁତ ମାଛ ଆଣିକି ଆସନ୍ତି ଫେରିଲା ଟାଇମ୍ରେ ବହୁତ ମାଛ ଆଣିକି ଆସନ୍ତି ଏବଂ କେତେବେଳେ କେମିତି କମ୍ ବି ଆଣିକି ଆସନ୍ତି ଆଉ କେତେବେଳେ ମୌସୁମୀ ମାଛ ପଡ଼ନ୍ତି ଏବଂ ମାଛ ମାଛ ଧରାଳି ଟାଇମ୍ ମାଛ ଧରିବା ଟାଇମ୍ରେ ସିଏ ବ ଗୋଟିଏ ଜିନିଷ ଉପରେ ଫୋକସ୍ କରିଥାନ୍ତି କେବଳ ମାଛ ଧରିବା ଟାଇମ୍ରେ ମାଛମାନଙ୍କୁ କେମିତି ଧରିବେ ଏବଂ ସମୁଦ୍ରକୁ ଗଲାବେଳେ ଏବଂ ବହୁତ ଝଡ଼ ବାତ୍ୟା ତୋଫାନ ବି ବହୁତ ମାତ୍ରାରେ ହୋଇଥାଏ ସେଥିପାଇଁ ସେମାନେ ବୋଟ୍ରେ ଯାଇଥାନ୍ତି ବୋଟ୍ରେ ଗଲା ଟାଇମ୍ରେ ବାତ୍ୟା ହେଲା ଟାଇମ୍ରେ ବହୁତ ମାନେ ଯେଉଁଠି ବହୁତ ବହୁତ ମାତ୍ରାରେ ଯେଉଁଠି ଭୂମିକମ୍ପ ଯେଉଁଠି ହୋଇଥାଏ ଏବଂ ସେଠି ମାନେ ମାଛଟା ସେଇଠି ଖେପା ମାରିଲେ ବହୁତ ମାଛ ପଡ଼ିଥାନ୍ତି ଏବଂ ମାଛ ଧରିଲା ଟାଇମ୍ରେ ବହୁତ ପ୍ରକାର ବିଭିନ୍ନ ଭିନ୍ନ ଭିନ୍ନ ପ୍ରକାର ମାଛ ବି ପଡ଼ିଥାନ୍ତି ମାଛ ରେଟ୍ ବି ବହୁତ ମାତ୍ରାରେ ବଢ଼ି ବଢ଼ି ଯାଉଛି ଆଜିକାଲି ଯେମିତି ହେଉଛି ମାଛ ବି ରେଟ୍ ଏତେ ମାତ୍ରାରେ ବଢ଼ିଗଲାଣି ଏବଂ ମାଛ ଧରାଳିମାନଙ୍କର ବହୁତ ଫାଇଦା ବି ହେଉଛି ମାଛ ଧରିଲା ଟାଇମ୍ରେ ସେମାନେ ବହୁତ ପ୍ରକାର ବହୁତ ପ୍ରକାର ବିଭିନ୍ନ ବଡ଼ ମାଛ ଏବଂ ଛୋଟ ମାଛ ବି ଧରିଥାନ୍ତି ଏବଂ ମାଛ ଧରାଳି ମାନେ ବେଶୀ ଟାଇମ୍ ସେଇ ଖେପା ବ୍ୟବହାର କରିଥାନ୍ତି ଏବଂ ଖେପାରେ ବହୁତ ମାତ୍ରା ବହୁତ ମାତ୍ରା ଥାଏ ଏବଂ ବହୁତ ମାତ୍ରା ଥାଏ ଏବଂ ଛୋଟ ଆଖିଆ ସରୁ ଜାଲ ଯେଉଁ ମାଛ ଧରିଥିଲେ ଏବଂ ସେଥିରେ ଛୋଟ ମିନି ମାଛ ଏବଂ ପଢ଼ିଥାନ୍ତି ବଡ଼ ବେଶୀ ତ ପ୍ରାୟ ଟାଇମ୍ ସେ ବହୁତ ବଡ଼ ବଡ଼ ମାଛ ଏବଂ ଆଉ କଙ୍କଡ଼ା ଚିଙ୍ଗୁଡ଼ି ପ୍ରାୟତଃ ବେଶୀ ଟାଇମ୍ ଧରିଥାନ୍ତି ଏବଂ ସେଥିରୁ